ହଁ ଆମେମାନେ ଆମ ପଶୁମାନଙ୍କର ଯତ୍ନ ନେଇଥାଉ ହଁ ମୋତେ ସହାଯ୍ୟ କରିବାପାଇଁ ଲୋକ ମଧ୍ୟ ରହିଛନ୍ତି ଆମ ଫାର୍ମରେ ବହୁତ ଲୋକ ଅଛନ୍ତି ଯୋଉମାନେ କି ଗୋରୁମାନଙ୍କର ଦେଖଣା ରେଖଣା କରନ୍ତି ଆମେ ପଶୁଗୁଡ଼ିକୁ ଫାର୍ମରେ ରଖିଥାଉ ଏବଂ ଗୁହାଳରେ ମଧ୍ୟ ରଖିଥାଉ ସେମାନଙ୍କୁ ପରିଷ୍କାର ପରିଚ୍ଛନ୍ନତା ଆମେ କରିଥାଉ ଭଲରେ ତାଙ୍କ ଗୁହାଳ ଏବଂ ସେ ଫାର୍ମ ଗୁଡ଼ାକୁ ସଫାକରୁ ସେଠାରେ ତାଙ୍କ ଦାନା ପାଣି ରଖିବାପାଇଁ ସ୍ଵଚ୍ଛ ଜାଗା ମଧ୍ୟ ରଖିଥାଉ ଯାହାଦ୍ଵାରା ସେମାନଙ୍କର ଖାଦ୍ୟ ଏବଂ ତାଙ୍କ ଶରୀର ସୁସ୍ଥ ରହିବ ଆମେ ସେମାନଙ୍କୁ ଉତ୍ତମ ଖାଦ୍ୟ ଦେଇ ସେମାନଙ୍କର ଭଲ ଭାବରେ ସେବା କରିଥାଉ ଯାହାଫଳରେ ସେମାନେ ବିଭିନ୍ନରୁ ବିଭିନ୍ନ ପରିମାଣରେ ବା ପ୍ରଚୁର ପରିମାଣରେ ସେମାନେ କଣ ଦେଇଥାନ୍ତି ନା କ୍ଷୀର ଦେଇଥାନ୍ତି ଯାହାଦ୍ଵାରା ଆମକୁ ବହୁତ ଲାଭ ହୋଇଥାଏ